ହ୍ୟାଲୋ କିଏ କହୁଛନ୍ତି କହୁନାହାନ୍ତି ହଁ କ'ଣ କୁହନ୍ତୁ ହଁ ଆମର ଏଠି ଭଲ ମିଠା ଦୋକାନୀ ଦେଇଛୁ ଜଳଖିଆ ଭଲ ତିଆରି କରୁ ବରା ସିଙ୍ଗଡ଼ା ଚପ ଗୁଲୁଗୁଲା ସବୁ ତିଆରି କରୁ ବରା ପାଞ୍ଚ ଟଙ୍କା ସିଙ୍ଗଡ଼ା ପାଞ୍ଚ ଟଙ୍କା ଗୁଲୁଗୁଲା ପାଞ୍ଚ ଟଙ୍କା ଚପ ପାଞ୍ଚ ଟଙ୍କା ଆମେ ସବୁ ଆମେ ଲୋକଙ୍କ ଦେହ ଖରାପ କରିବାକୁ ଚାହୁଁନା ତେଣୁ କରି ଆମେ ପୋଡ଼ା ତେଲରେ ଛାଙ୍କୁ ନା ଆମେ ଭଲ ତେଲରେ ଛାଙ୍କୁ ଲୋକଙ୍କୁ ସୁସ୍ଥ ରଖିବା ପାଇଁ କିଛି ଖରାପ ଜିନିଷ କରୁନା ସବୁ ଭଲ ଜିନିଷ ଆମେ ତିଆରି କରୁ ଆମର ଏଠି ବରା ସିଙ୍ଗଡ଼ା ଫେମସ୍ ବହୁତ ଆମେ ମିଠା ମିଠି ତିଆରି କରୁ ମିଠା ବିଭିନ୍ନ ପ୍ରକାର ମିଠା ତିଆରି କରୁ ଜଳଖିଆ ଦୋକାନ ସକାଳ ଖୋଲାଯାଏ ସନ୍ଧ୍ୟାବେଳେ ଖୋଲାଯାଏ ବରା ସିଙ୍ଗଡ଼ା ପକୁଡ଼ି ଚପ ଗୁଲୁଗୁଲା ଏସବୁ ଜିନିଷ ଆମେ ସନ୍ଧ୍ୟାବେଳେ ତିଆରି କରୁ ଆମ ଭଲ ଜିନିଷ ତିଆରି କରି ଆମର ବୋଲି ବେପାର ବହୁତ ଭଲ ହଉ ନାହିଁ ନାହିଁ ଆଉ ଜିନିଷ ଆପଣ ତ ଜାଣନ୍ତି ଜିନିଷପତ୍ର ଆଜିକାଲି ଯେଉଁ ରେଟ୍ ହେଲାଣି ପାଞ୍ଚ ଟଙ୍କାରେ ବିକୁଛୁ ଗୋଟେ ବରା ରେଟ୍ ଆଉ କେତେ କମ୍ରେ ବିକି ହବ ଜିନିଷପତ୍ରରେ ରେଟ୍ ଦେଖିକି ଆମେ ବିକ୍ରି କରିବୁନା ଆପଣ ଆସନ୍ତୁ ଦିନେ ଆମ ଦୋକାନରୁ ଜିନିଷ ଖାଇକି ଯାଆନ୍ତୁ ଦେଖିବେ କେମିତି କ'ଣ ଲାଗୁଛି ତା'ପରେ ରେଟ୍ କରିବା ହଁ ତୁମ ଓଡ଼ିଶା ବରା ସିଙ୍ଗଡ଼ା ଥରେ ଖାଇକି ଦେଖନ୍ତୁ କେମିତି କ'ଣ ଲାଗୁଛି ତା'ପରେ ରେଟ୍ କଥା ଆଉ କ'ଣ ପଚାରୁନାହାନ୍ତି ଆମର ଏଠି ଆମର ତ ଏଠି ଜଳଖିଆ ଦୋକାନ ଅଛି ବିଭିନ୍ନ ପ୍ରକାର ଯେକୌଣସି ବଡ଼ ଆମର ପଦନା ଛକ ବଡ଼ ବଜାର ଆପଣ ଯେଉଁଠି ଯେକୌଣସି ଦୋକାନ ଖୋଜିବେ ସେ ସେ ଦୋକାନ ପାଇବେ ଆମର ଏଠି ମିଠା ତିଆରି ହୁଏ ମିଲ୍ ତିଆରି ହୁଏ ଗାଧୁଆବେଳେ ମିଲ୍ ତିଆରି ହୁଏ ସକାଳେ ଜଳଖିଆ ହୁଏ ସନ୍ଧ୍ୟାବେଳେ ଜଳିଖିଆ ହୁଏ ଆମର ଯେହେତୁ ଭଲ ଜିନିଷ ତିଆରି କରୁ ତେଣୁ କରି ଆମ ଦୋକାନ ଭଲ ଚାଲେ ମିଲ୍ ଗୋଟା ପଚାଶ ଟଙ୍କା ପଡ଼େ ଭାତ ଡାଲି ତରକାରୀ ଭଜା ବାହାର ଖାଦ୍ୟ ଅପେକ୍ଷା ଆମେ ଯେତିକି ବାହାରକୁ ବୁଲିବାକୁ ଯାଇଛୁ ବାହାର ଖାଦ୍ୟ ଅପେକ୍ଷା ଆମ ଓଡ଼ିଶା ଖାଦ୍ୟ ବହୁତ ଶହେ ଗୁଣାରେ ଭଲ ଆପଣ ଥରେ ଆସନ୍ତୁ ବାହାରୁ ଆମ ଓଡ଼ିଶା ଖାଦ୍ୟ ଖାଆନ୍ତୁ ତା'ପରେ ଆପଣ ଜାଣିପାରିବେ